ଓଡ଼ିଶାରେ ଯେଉଁ ବା ଭାରତ ବର୍ଷରେ ବା ସମଗ୍ର ବିଶ୍ୱରେ ଯେଉଁ ଖବରକାଗଜ ଅଛି ସେଥିମଧ୍ୟରୁ ବିଭିନ୍ନ ଖବର କାାଗଜରେ ଯେଉଁ ଘଟଣା ଗୁଡ଼ିକ ରହିଛି ସେ ଘଟଣା ଅତ୍ୟନ୍ତ ଦୁଃଖଦାୟକ ମଧ୍ୟ ଥିଲେ ଏହା ମଧ୍ୟ କିଛି ଶିଖାଇ ଥାଏ ଯେଉଁ ଭାବରେ ଆମର ଖବର କାଗଜରେ ପ୍ରଚାର ଏବଂ ପ୍ରସାର ଚାଲିଛି ଯେଉଁଗୁଡ଼ିକ ହେଲା କି ବର୍ତ୍ତମାନ ସମୟରେ ଇସ୍ରାଏଲ ଏବଂ ହମାସ ଉପରେ ଯେଉଁ ଆକ୍ରମଣର ପ୍ରଭାବ ମଧ୍ୟ ରହିଛି ତାହା ଏ ପର୍ଯ୍ୟନ୍ତ ଲାଗି ରହିଛି ବିଶ୍ୱ ବା ଆନ୍ତର୍ଜାତିକ ସ୍ତରେ ଦେଖିଲେ ଏଠାରେ କିଭଳି ଭାବରେ ସେ ଇସ୍ରାଇଲ ଏବଂ ହମାସର ପ୍ରଭାବ ସାରା ବିଷୟରେ ପଡ଼ୁଛିି ତାକୁ ଯଦି ଦେଖିବାକୁ ଗଲେ ଇସ୍ରାଏଲ ଧୀରେ ଧୀରେ ହମାସ ଉପରେ କିଛି ନା କିଛି ତା'ର ପ୍ରସାର କରିବାରେ ଲାଗିଛି ତ ଏହା କିଛି ମାତ୍ରାରେ ସେହି କିଛି ମାତ୍ରାରେ ଗଲତ୍ କାରଣ ବର୍ତ୍ତମାନ ପରିସ୍ଥିତିରେ ସେତିକି ଭାରତରେ ନାହିଁ ଆଗରୁ ଥିଲା ଯେଉଁଠିକି ଜାମ୍ମୁ କାଶ୍ମୀରର ପ୍ରଭାବ ପାକିସ୍ତାନ ସବୁବେଳେ କାଶ୍ମୀର କାଶ୍ମୀରର ପ୍ରଭାବରେ ପ୍ରଭାବିତ ହଉଥିଲା ବା କାଶ୍ମୀରକୁ ଅକ୍ତିଆର ପାଇଁ ସବୁବେଳେ ଚେଷ୍ଟା କରୁଥିଲା ଯାହାଦ୍ୱାରା କାଶ୍ମୀରରେ ଲୋକଙ୍କର ଭୟାବହତା ବହୁତ ଥିଲା ଏବଂ ଲୋକମାନଙ୍କର ଡର ବହୁତ ଥିଲା ବର୍ତ୍ତମାନ ସମାଜରେ ଧୀରେ ଧୀରେ ଖବରକାଗଜର ପ୍ରଚାର ପ୍ରସାର ଏବଂ ଲୋକଙ୍କ ମଧ୍ୟରେ ଯେଉଁ ଡିଜିଟାଲ ଦୁନିଆରେ ଲୋକମାନେ ପ୍ରବେଶ କଲେଣି ଏବଂ ତା'ର ସଠିକତା ଜାଣୁଛନ୍ତି ତାହା ଭଲ ଭାବରେ ଲୋକଙ୍କ ଶିକ୍ଷିତ୍ର ପରିଚୟ ଦେଇପାରୁଛି ବର୍ତ୍ତମାନ ଆମ ଦେଶର ଖବର କାଗଜ ବା ମିଡ଼ିଆ ଏକଶହ ପଞ୍ଚଷଠି ସ୍ଥାନରେ ଅଧିକାର କରିଛି ପ୍ରଥମେ ଥିଲା ପଞ୍ଚାଅଶୀ ୟା ତେୟାଅଶୀ କିନ୍ତୁ ଧୀରେ ଧୀରେ ତା'ର ପ୍ରଭାବ ମଧ୍ୟ କମିବାରେ ଲାଗିଛିି ଯେକୌଣସି ଧାର୍ମିକ ଯେକୌଣସି ସଠିକ୍ ତାକୁ ମଧ୍ୟ ନେଇ ଆଲୋଚନା କରିବା ଉଚିତ ଯାହା ବିଭିନ୍ନ ପ୍ରକାର ବିଶେଷଜ୍ଞମାନେ ମତାମତ ଦିଅନ୍ତି ଭଲ ଭାବରେ ସଠିକ ତା'ର ବର୍ତ୍ତମାନ ଯେଉଁ ରହିଛି କି ଅଲଗା ଅଲଗା ସ୍ଥାନର ଅଲଗା ଅଲଗା ଜାଗାର ଅଲଗା ଅଲଗା ପରିବେଶର କୁ ଯେମିତି ଭାବରେ ସେ ସୁଚାରୁ ରୂପେ ସଠିକତା ରୂପେ ସେ ସବୁବେଳେ ପରିଚାଳନା କରିବା ବା ସେହି ସାମ୍ବାଦିକ ସମ୍ମିଳନୀ କରି ଯେଉଁ ଲୋକଙ୍କ ଦୁଃଖ ଦୁର୍ଦଶାକୁ ଲୋକଲୋଚନକୁ ଆଣିବା ଏହା ହେଉଛି ସାମ୍ବାଦିକ ବା ଖବରକାଗଜର ମୁଖ୍ୟ ଉଦ୍ଦେଶ୍ୟ ଜାତୀୟ ସ୍ତରରେ ବର୍ତ୍ତମାନ ସମୟରେ ଇଲେକ୍ସନର ଉପରେ ବହୁତ କିଛି ପ୍ରଭାବ ପଡ଼ୁଛି ଏବଂ ଇଲେକ୍ସନ ଉପରେ ବେଶି ସେ ବେଶି ତା ପ୍ରଭାବ ଦେଖିବାକୁ ମିଳୁଛି ଆନ୍ତର୍ଜାତୀୟ ସ୍ତରରେ ରୁଷ ୟୁକ୍ରେନ୍ ଯୁଦ୍ଧ ବିଭିନ୍ନ ପ୍ରକାର ବର୍ତ୍ତମାନ ପରିସ୍ଥିତିରେ ରୁଷ ୟୁକ୍ରେନ୍ ଛଡ଼ା ବିଭିନ୍ନ ପ୍ରକାର ଚୀନ ଏବଂ ଭାରତ ମଧ୍ୟରେ ଯେଉଁ ବିବାଦ ରହିଛି ଏଲ ଓ ସି ଉପରେ ଅରୁଣାଚଳକୁ ଅକ୍ତିଆର କରିବା ପରେ ତା'ର ମଧ୍ୟ ମିଡ଼ିଆ ଉପରେ ଜରୁରୀ ଅଛି ଯେ ମିଡ଼ିଆ ଏହାକୁ ଜରୁରୀ ସେ ଜରୁରୀ ସେ ପ୍ରତିିବାଦ ବା ଗଭର୍ଣ୍ଣମେଣ୍ଟ୍ ଉପରେ ଏହାର ପ୍ରଶ୍ନବାଚି ହେବା ଉଚିତ ଯେ ଅରୁଣାଚଳକୁ କିଭଳି ଭାବରେ ଚୀନ୍ ତା'ର ଅକ୍ତିଆରକୁ ନଉଛି କିଭଳି ଭାବରେ ଅକ୍ତିଆରକୁ ନେବ ତାପରେ ସ୍ଥାନୀୟ ଜିନିଷ ଗୁଡ଼ିକ ହେଉଛି ବିଭିନ୍ନ ପ୍ରକାର ଦୁଃଖ ଦୁର୍ଦଶାକୁ ଦେଖାଇବା ଉଚିତ ଏହା ହେଉଛି ମିଡ଼ିଆର କର୍ତ୍ତବ୍ୟ ଏବଂ ଯେଉଁ ରୁଷ ପର୍ଯ୍ୟଟକ ଆସିଥିଲେ ସେ ଯେଉଁ ଭାବରେ ହୋଟେଲ୍ରେ ସନ୍ଦେହଜନକ ଅବସ୍ଥାରେ ମୂର୍ତ୍ତି ଅବସ୍ଥାରେ ମିଳିଥିଲେ ସେ ବିଷୟରେ ତ ଏତିକି କୌଣସି ହୋଇନି ଆହୁରି ମଧ୍ୟ ଏହା ଉପରେ ପ୍ରଶ୍ନବାଚି ହେବା ଉଚିତ କିଭଳି କ'ଣ ହେଲା ପୋଲିସ ପ୍ରଶାସନ ସବୁକିଛି ଦେଖିବା ଉଚିତ